ବର୍ତ୍ତମାନ ବେକାରୀ ସଂଖ୍ୟା ଏତେ ବଢ଼ି ଚାଲିଛି ଆଉ କହିବାକୁ ନାହିଁ ଆଜିକାଲି ଚାକିରି ବା କାମ ମିଳିବା ବହୁତ କମ୍ ତେଣୁ ଯୁବକମାନେ କାମ ନ ପାଇ ବେକାରୀ ହୋଇ ବୁଲୁଛନ୍ତି ଆଜିକାଲି ଚାକିରୀ ପାଇଁ ଭଲ ପଢ଼ୁଥିବା ପିଲା ମଧ୍ୟ ଚାକିରି ନ ପାଇ ବେକାରୀ ହୋଇ କିି ବୁଲୁଛନ୍ତି ତାକୁ ଚାକିରୀ କରିବା ପାଇଁ ବହୁତ ପଇସା ଦେବାକୁ ପଡ଼ୁଛି ଫଳରେ ପାଠ ପଢ଼ି ମଧ୍ୟ ପଇସା ନଦେଇ ପାରି ଚାକିରିରୁ ବଞ୍ଚିତ ହେଉଛି ଆଉ ଯେଉଁମାନେ ପାଠ ନପଢ଼ି ମଧ୍ୟ ସେମାନେ ପାଖରେ ପଇସା ନଥିବାରୁ ସେମାନେ ପଇସା ଦେଇ ଚାକିରି କରୁଛନ୍ତି ତେଣୁ ସରକାର ଉପଯୁକ୍ତ ଲୋକଙ୍କୁ ଚାକିରିରେ ନିଯୁକ୍ତି ଦେବା ଉଚିତ ଚାକିରୀ ନିଯୁକ୍ତି କ୍ଷେତ୍ରରେ କଡ଼ାକଡ଼ି ଭାବେ ନିୟମ ଲାଗୁ କରିବା ଉଚିତ ତା' ଫଳରେ ଦେଶରେ ଆଉ ବେକାରୀ ରହିବେ ନାହିଁ